ହଁ ଏଇ ଗାଁରେ କ'ଣ ବିଷୟରେ କଥା ହେବା ମନ୍ଦିର ହଁ ସବୁ ଶିବ ମନ୍ଦିର ଗୋଟେ ନାହିଁ ଲୋକ ପୂଜା କରିବା ପାଇଁ ବହୁତ ଦୂରକୁ ଯାଉଛନ୍ତି ଏବେ ତ ମନ୍ଦିର ହେଇଥାନ୍ତା ତ କେମତି ହେଇଥାନ୍ତା କାହା ସାଙ୍ଗେ ଟିକେ ଦରଖାସ୍ତ ବିଡ଼ିଓଙ୍କୁ ଦେଇଥିଲେ ଭଲ ହେଇଥାନ୍ତା ଲୋକଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲେ ଭଲ ହେଇଥାନ୍ତା ମିଟିଙ୍ଗ ବସାଇଥିଲେ ବି ଭଲ ହେଇଥାନ୍ତା କିଛି ଲୋକ ଡାକି ନାହିଁ କିସ କ'ଣ କହୁଥିଲେ ମିଟିଙ୍ଗ ଗୋଟେ କରିବା ଗାଁ ଛାଡ଼ି କାହିଁକି ଲୋକ ଯିବେ ଅନ୍ୟ ମନ୍ଦିରକୁ ଗାଁରେ ଗୋଟେ ହେଇଥିଲେ ଲୋକ ଯାହା ହଉ ପୂଜା କରତେ ଯାଇଥାନ୍ତେ ଲୋକ ହଇରାଣ ହରକତ ହେଇନଥାନ୍ତେ ଏଟାରେ ମନ୍ଦିର ଗୋଟେ ସିନା ନାହିଁ ଆଉ ହସ୍ପିଟାଲ ଯେ ଅଛି ସେଠି ସେ ସେ ଡକ୍ଟର ବି ନାହାଁନ୍ତି ଲୋକ ଔଷଧ ଫୋଷଧ ପାଇଁ ବି ଯାଉଛନ୍ତି ଫେରି ଆସୁଛନ୍ତି ସେଟା ଗୋଟେ କ'ଣ କରିବା ତା'ହେଲେ ଗୋଟେ ଖାତାରେ ଲେଖିକି ଗାଆଁର ଲୋକର ଜଣ ଣ କରି କି ସିଗନେଚର୍ଟା ନେଇକି ତା'ପରେ ଯିବା ଆସିବା ପାଇଁକି ରାସ୍ତା ଖରାପ ଗାଆଁର ଗୋଟେ ଉନ୍ନତି ପାଇଁ ଯିବା ଆସିବା ସେଟାର ବି ଗୋଟେ ବ୍ୟବସ୍ଥା ନକଲେ ରାସ୍ତା ବି ଖରାପ ହେଇଯାଇଛି ପାଣି ଜମୁଛି ସେଇଟା ବି ଗୋଟେ କହିଲେ ଗୋଟେରେ ସେଇ ଛେଳି ଗୋରୁ ମଣିଷ ପାଖରୁ ସବୁ ସେଇ ଗୋଟେରେ ସେଟା ଗୋଟେ ବ୍ୟବସ୍ଥା କରିକି ସମସ୍ତଙ୍କୁ ଡାକିକି ଆଲୋଚନା କରିକି ଦେଇଥିଲେ ବି ଭଲ ହେଇଥାନ୍ତା ଆଜ୍ଞା ତ ଆମର ବି ତା'ହେଲେ ଡାକିବା କେତେଦିନ ସେଇଟା ଗୋଟେ ଟାଇମ୍ ଦିନ ଦେଖିକି ହଁ ସକାଳ ଟାଇମ୍ଟାରେ କଲେ ପ୍ରାୟ ଲୋକମାନେ ଘରେ ରହିବେ ସନ୍ଧ୍ୟାବେଳେ ଲୋକ ସବୁ କାମ କରତେ ପଳାଉଚନ୍ତି ନା ଆସିଲେ ରାତି ହେଇଯାଉଛି ସମସ୍ତେ ଘରେ ପହଞ୍ଚିଲେ ତେଣୁ କରି ସକାଳ ଟାଇମ୍ଟାରେ କଲେ ଲୋକ ଟିକେ ଯିବେ ଆଉ ସମସ୍ତେ ସମସ୍ତଙ୍କ ସହଯୋଗ କରିବେ

ହଁ ମିଟିଙ୍ଗଟା ହେଇସାରିଲା ପରେ କେବେ ଦେବା ସେଇଟା ସେଇଠି ହିଁ ଡିସିସନ୍ କରିବା